ମୁଁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଜଳଖିଆ ତିଆରି କରୁଛି ବେଳେବେଳେ ରାତିରେ ବଞ୍ଚିଥିବା ଭାତରୁ ମଧ୍ୟ ଜଳଖିଆ ତିଆରି କରିଥାଏ ପ୍ରଥମେ ପ୍ରଥମେ କରେଇରେ ତେଲ ଜିରା ପିଆଜ ଓ କଞ୍ଚାଲଙ୍କା ପକାଇ ତାକୁ ଟିକେ ଭାଜି ଦିଏ ସେଇଟା ଭାଜି ହେଇଗଲା ପରେ ସେଥିରେ ଭାତ ହଳଦୀ ମସଲା ଗୁଣ୍ଡ ପକାଇ ଦିଏ ତାପରେ ପ୍ଲେଟରେ କାଢ଼ି ସମୟକୁ ଖାଇବାକୁ ଦିଏ ଏମିତି ଅନେକ ଜଳିଖିଆ ଯେପରି ଚଉମିନି ପ୍ଲା ପ୍ଲାସ୍ତା ଚଉମୁନି ପାସ୍ତା ସୁଜି ପିଠା ଏମିତି ଅନେକ ଖାଦ୍ୟରେ ସିପି ମୋ ମା ମୋତେ ଶିଖାଇ ଦେଇଥିଲେ ଯଦି ମା ନଥିବେ ତେବେ ମୁଁ ମୋବାଇଲରୁ ଦେଖି ବିଭିନ୍ନ ଜଳଖିଆରେ ପି ସିପି ତିଆରି କରିଥାଏ ମୋତେ ରୋଷେଇ କରିବାକୁ ବହୁତ ଭଲ ମଧ୍ୟ ଲାଗେ ସେ ଏମିତି ଯଦି ଚଉମିନି କରିବି ତେବେ ପ୍ରଥମେ କ କରେଇରେ ପାଣି ଗରମ କରିବି ସେଥିରେ ଚଉମିନିକୁ ସିଜାଇ ସିଜାଇବି ତାପରେ ବିଭିନ୍ନ ପନିପରିବା ପକାଇ ମସଲା ପକାଇ ଶେଷରେ ଚଉମିନିକୁ ପକାଇ କାଢ଼ିଦିଏ